ଆମର୍ ଫୋନ୍ରେ ବହୁତ୍ ଗୁଡ଼େ ଆପ୍ସ୍ ଅଛେ ବାକି ସେ ଭିତ୍ରୁ ଫୋନ୍ପେ' ଗୁଗୁଲ୍ ପେ' ତାହିଁରୁ ଗଲା ଗ୍ୟାଲେରୀ ହ୍ଵାଟ୍ସପ୍ ଫେସବୁକ୍ ସୋଲିଟ୍ରେଟ୍ ଇ ଗେମ୍ମାନେ ଇଟା ମାନେ ଆପ୍ସମାନେ ଅଛେ ଆରୁ ଇ ଏପ୍ସ ବାବଦେ କହେମି ବଏଲେ ଫୋନ୍ପେ ଯେନ୍ଟା ଅନ୍ଲାଇନ୍ ଟ୍ରାଞ୍ଜେକ୍ସନ୍ ଫ୍ରାଞ୍ଜେକ୍ସନ୍ କାରବାର୍ ରହୁଛେ ସେନ୍ତା ବି ଗୁଗୁଲ୍ ପେ' ବି ସେନ୍ତା ହେସି ପେଟିଏମ୍ ବି ସେ ଭଲିଆ ଏପ୍ସ୍ ନ ଆରୁ ସୋଲିଟ୍ରେଟ୍ ଗୁଟେ ଗେମ୍ ଚ୍ୟାନାଲ୍ ଆଏ ଇଥିରେ ଗେମ୍ ଫେମ୍ ଖେଲି ଆସି ହ୍ଵାଟ୍ସଅପ୍ ତ ହ୍ଵାଟ୍ସପ୍ରେ ପୁରା ମେସେଜ୍ ଫେସେଜ୍ ଦିଆ ଆନା ଚାଟ୍ ଫାଟ୍ ଭିଡ଼ିଓ କଲ୍ ଇଟା ସେଟା ହ୍ଵାଟ୍ସଆପ୍ରେ ବହୁତ୍ ହଉଛେ ଆରୁ ହ୍ଵାଟ୍ସଅପ୍ ତ ଇହାଦେ ବହୁତ୍ ପପୁଲାର୍ ଏପ୍ଲିକେସନ୍ ଏ ଇହାଦେ ଇ ଏପ୍ଲିକେସନ୍ରେ ବହୁତ୍ ଲୋକ୍ ଜୁଡ଼ି ହେଇଛନ୍ ଇ ଏପ୍ଲିକେସନ୍ ମାଧ୍ୟମ୍ରେ ସଭେ ସମସ୍ତଙ୍କର୍ନେ କଥାବାର୍ତ୍ତା ହେଇକିରି ଭିଡ଼ିଓ କଲ୍ କଲ୍ କୁରା କୁରି ହେଇକିରି ବହୁତ୍ ସହଜେ ହେସି ଆର୍ ଦିନ୍ କାଲ୍ ଭଲ୍ ବିତ୍ସି ତାହିଁରୁ ଆର୍ ଗୁଟେ ଆପ୍ସ୍ ଅଛେ ଯେନ୍ଟାକି କେ ୱାଇ ଏଫ୍ ଏଲ୍ ଓଡ଼ିଶା ବଲ୍ସନ୍ ସେଟା କାଣା ହେସି ଜମି ଅବସ୍ଥିତି ଲୋକେସନ୍ ସବୁ ଜାନି ହେସି କେନ୍ଟା କାର୍ ଜମି କେତେ୍ ଏକଡ଼୍ ଅଛେ ଇନୁ ଥାନା କେତେ ଦୂର୍ ମଉଜା କେତେ ଦୂର୍ ପାଖର୍ ଜଙ୍ଗଲ୍ କେନ୍ଟା ଇଟା ସେଟା ବହୁତ୍ ବଢ଼ିଆଁ ଭାବେ ଚିନି ହେସି ଆରୁ ଇଟା ବି ଆମର୍ ଚାଷୀବାସୀ ଭାଇମାନ୍କର୍ ଲାଗି ବହୁତ୍ ଜରୁରୀ ଏ ଇଟା କର୍ବାର୍ ଦ୍ୱାରା କାଣା ହେବା କି ଆମେ ଜାନି ପାର୍ସୁଁ କେନ୍ଟା କାର୍ କ୍ଷେତ୍ କାଣା ନେଇ କେନ୍ ଜାଗା ଗୋଚର୍ ଜମି ଅଛେ କେନ୍ଟା ସରକାରୀ ଜମି ଅଛେ ଇସବୁ ଜିନିଷ୍ ବହୁତ୍ ବଢ଼ିଆଁ ଭାବେ ବାରିହେସି